ଭାରତରେ ବହୁତ ପ୍ରକାରର ଖାଦ୍ୟ ତିଆରି ହୁଏ ଯେମିତି ଆମ ଭାରତରେ ପଞ୍ଜାବୀ ଷ୍ଟାଇଲ୍ର ଖାଦ୍ୟ ପ୍ରସ୍ତୁତ ହୁଏ ସେମିତି ସାଉଥ୍ ଇଣ୍ଡିଆନ୍ ଫୁଡ଼୍ ପ୍ରସ୍ତୁତ ହୁଏ ତ ଲୋକଙ୍କର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି ଆଗରୁ ଏସବୁ ଏତେ ନଥିଲା କିନ୍ତୁ ଆଜିକାଲି ଯମାନାରେ ବହୁତ ଗୁଡ଼ିଏ ଚେଞ୍ଜେସ୍ ହେଲାଣି ଆଉ ସବୁ ଷ୍ଟେଟ୍ର ଖାଦ୍ୟ ବହୁତ ମାନେ ସୁସ୍ୱାଦ ଭାବରେ ପ୍ରସ୍ତୁତ କରାଯାଉଛି ଆଗରୁ ଏତେ ଟାଇପ୍ର ଖାଦ୍ୟ ପରଶିଯାଉନଥିଲା କିନ୍ତୁ ଆଜିର ଜମାନାରେ ଇଣ୍ଟର୍ନେଟ୍ ଦ୍ୱାରା ବହୁ ଜିନିଷ ନୂଆ ନୂଆ ଭେରାଇଟିର ବ୍ୟଞ୍ଜନର ଲୋକପ୍ରିୟ ଖାଦ୍ୟ ତିଆରି ହେଇପାରୁଛି ଆଉ ଏହାକୁ ଲୋକ ପସନ୍ଦ ବି କରୁଛନ୍ତି ଯେମିତି ଆମର ସାଉଥ୍ ଇଣ୍ଡିଆନ୍ ଫୁଡ଼୍ ସାଉଥ୍ ଇଣ୍ଡିଆନ୍ ଫୁଡ଼୍ରେ ସୁସ୍ୱାଦକର ଖାଦ୍ୟ ପରିଶ ଯାଇଥାଏ ଆକୁ ପ୍ରତ୍ୟେକ ଦିନ ଲୋକ ବ୍ୟବହାର କରନ୍ତି ଏବଂ ପଞ୍ଜାବୀ ଷ୍ଟାଇଲ୍ର ଖାଦ୍ୟ ବି ଆଜିକାଲି ଲୋକଙ୍କୁ ବହୁତ ପସନ୍ଦ ଲାଗେ ଏବଂ ଏହାକୁ ମୋଷ୍ଟ ଉତ୍ତର ଭାରତ ଲୋକ ପସନ୍ଦ କରନ୍ତି